ହଁ ଆଜ୍ଞା ମାଡ଼ାମ ପ୍ରଣାମ ମାଡ଼ାମ ମୁଁ କିଛି ବାଲେଶ୍ୱରରେ କିଛି ଜାଗା ବୁଲିବା ପାଇଁ ଚାହୁଁଥିଲି ଆପଣ କିଛି ହେଲ୍ପ କରିପାରିବେ କି କ'ଣ କ'ଣ ଜାଗା ଅଛି କିଛି ବୁଲିବା ପାଇଁ ମୁଁ ଚାହୁଁଥିଲି ଆପଣଙ୍କ ହେଲ୍ପ ଦରକାର ଥିଲା ଆପଣ ହେଲ୍ପ କରିପାରିବେ କି ମତେ ଆଜ୍ଞା ଆଜ୍ଞା

ମୁଁ ବାଲେଶ୍ୱର ପଞ୍ଚଲିଙ୍ଗେଶ୍ୱରଟା ଯିବା ପାଇଁ ଚାହୁଁଥିଲି ଆଉ ମୁଁ ରହୁଛି ଭୁବନେଶ୍ୱରରେ

ମୁଁ ଶୁଣିଥିଲି ପଞ୍ଚଲିଙ୍ଗେଶ୍ୱର ମନ୍ଦିର କେଉଁଠି ଭଲ ହେଇଛି କେମିତି ଯିବାକୁ ପଡ଼ିବ

ମାଡ଼ାମ କେତେ ପଇସା ନଉଛନ୍ତି ତଥାପି କୁହନ୍ତୁ କେତେ ନଉଛନ୍ତି ହଜାର ଟଙ୍କା

ମୁଁ ବି ଶୁଣିଥିଲି ନା ସେଇଠି ବାଲେଶ୍ୱରରେ ବହୁତ ଭଲ ଭଲ ଜାଗା ଅଛି ସେଥିପାଇଁ ମୁଁ ଟିକେ ଇଚ୍ଛା କଲି ତ ବାଲେଶ୍ୱରର କ'ଣ କ'ଣ ସବୁ ଅଛି ଆଉ ଆପଣଙ୍କ ସେଥିପାଇଁ ଆପଣଙ୍କୁ କଲ କଲି ଆପଣଙ୍କୁ ପଚାରିଲି କି ଆପଣ ମତେ ଗାଇଡ଼େନ୍ସ ରୂପ ରହିବେ କି ମତେ ଟିକେ ସବୁ ଜାଗା ନେଇକି ବୁଲେଇବେ କି ଆଜ୍ଞା ଆଜ୍ଞା

ରାତିରେ ରହିବା ପାଇଁ କିଛି ବ୍ୟବସ୍ଥା ଅଛି ସେଇଠି କେଉଁଠି ବ୍ୟବସ୍ଥା ଅଛି

ଆଜ୍ଞା ଠିକ୍ ଅଛି ଆଜ୍ଞା